ଅଟୋବାଲା ଟିକେ ଅଟ୍କ ତ ବସ୍ଷ୍ଟାଣ୍ଡ୍ କେ କେତେ ଟଙ୍କା ନବ ଯେଁ ହଁ ହଁ ସବୁ ଆଡ଼୍ ଟିକେ ବୁଲ୍ବାର ଅଛି ହେଥିର୍ ଲାଗି

ହଁ ହଁ ଚଳିବ କେତେ ଫିର୍ ସେଇଟା ଟିକେ କମ୍ କର ମୁଁଇ ଟିକେ ନୂଆ ଆଇଚେ ତ ହେଥିଲାଗି ଟିକେ କମ୍ କର ମୁଇଁ ତ କେଭେ ନ ଆସେ ଟିକେ କମ୍ କର କାକା ହଁ ଏଇନ ଟ୍ରେନ୍ରୁ ଉତୁରିଲିନ୍ ଆଉ ଟିକେ କମ୍ କର ଯେ ମୁଁଇ ତ ସବୁ ଆଡ଼େ ବୁଲିବ୍ବି କମ୍ ପଇସାଟା ଆଣିଚି ସେ ଟଙ୍କାଟା ଘିନ୍ବାର ଅଛି

ହଁ ଚାଲ ସିନିକା ଟିକେ ବୁଲ୍ମା

ତମେ ସବୁ ଜାଗା ଦେଖିଚ କେଁ

ସେନ୍ କାଣ୍ କାଣା ଅଛି ଯେ ହଁ ହଁ ମାନେ ହଁ ଆଉ କିନ୍ କିନ୍ ଜାଗା ଭଲ୍ ଅଛି ହଁ ହଁ ଆଉ ଏନ୍ କାଣା କାଣା ଦେଖିବାର ଲାଗି ଆଉ ଟିକେ ନାଇଁନ ନଦୀ କି ପାଖେ ଅଛି କେଁ ନା ପାହାଡ଼ ପର୍ବତ଼ ଅଛି ନା କିନ୍ ପାହାଡ଼ ଦେଖି ପାରିବା ଯେ

ସେଇଟା କେତେ ଦୂର୍ ହେବା ହଁ

ଆଉ କ'ଣ କ'ଣ ଅଛି ସେନ୍ କାଣା କାଣା ଅଛି ହଁ ଚାଲ ଦେଖ୍ମା

ନାଇଁ ହେନ୍ କାଣା ଅଛି କହୁଥିଲ ଦେଖନ୍ତୁ ତ ଆଉ ଆଗ୍କେ ଯିବା ଟିକେ ଟିକେ ଦେଖୁନ୍ ହଁ ହଁ ହଁ ହଁ